ଆମର ବେଶୀ ମାଛ ଉପରେ ରୁହେ କରାଣ୍ଡି ଗଡ଼ିଶ ଭୂତୁସି ଫଳି ଏମାନେ ଆମେ ମାଛ ବେଶୀ ଧରୁ ସେମାନଙ୍କ ମଧ୍ୟରୁ ଦାମିକା ମାଛ ହେଲା ବେଗିଟି ରୁଈ ଭାକୁଡ଼ ଭାକୁର ଏଇ ମାଛର ସବୁଠୁ ବେଶୀ ଦାମ୍ ତେଣୁ ଛୋଟ ଛୋଟ ମାଛ ଆମେ କମ୍ ସମୟ ଭିତରେ ଜାଲ ପକାଇ ବା ବୋହିକିରି ମାଛ ଧରିଥାଉ ମାଛ ଧରିଥାଉ କାରାଣ୍ଡି ଗଡ଼ିଶ ଭୋସିକାରି ଭୂତୁସି ବା ଷୋଳଡ଼ାଙ୍ଗ ଷୋଳଡ଼ାଙ୍ଗି ଷୋଳଡ଼ାଙ୍ଗି ମାଛ ବୋହିକି ଧରିଥାଉ ବେଶୀ ଦାମ୍ ହେଲା ସେଇ ମାଛଟା ମାଛ ଗୁଡ଼ିକ ଅନେକ ସମୟରେ ମାଛବି ଆମେ ଧରିଥାଉ